ଖେଳ ଖେଳ ଗୋଟିଏ ଏକ ବ୍ୟାୟାମ ଆମେ ଯେତେବେଳେ ଖେଳୁ ଆମକୁ ଆନନ୍ଦଦାୟକ ମିଳିଥାଏ ଏବଂ କିଛିଟା ସ୍ଥାନ ଅଛି ଆମେ ଖେଳିଲେ ଆମ ମନ ବୃତ୍ତି ହୋଇଥାଏ ଏବଂ ଖେଳ ଖେଳିଲେ ଆମର ଶରୀର ରୋଗ ରୋଗ ମୁକ୍ତ ହୋଇଥାଏ ଏମିତି କେତେକ ଖେଳ ଅଛି ଯେମିତି ଆମର ଶରୀର ଦେହ ପାଇଁ ବହୁତ ସୁସ୍ଥ ରଖିଥାଏ ଏବଂ ପ୍ରତିଦିନ ଖେଳିଲେ ଆମକୁ ମନୋବୃତ୍ତି ହୋଇଥାଏ